ଓକିଲାତି ମାନେ ତାଙ୍କର ଠିକ ଭାବରେ କାମ କରିଥାଆନ୍ତି ଆଶା କର୍ମଚାରୀ ମାନେ ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଉଛନ୍ତି ଆମର ଏଠି ସଙ୍ଗଠନ ମାଧ୍ୟମ ଠିକ ଅଛି